ଆମ ଧର୍ମ ହେଉଛି ସନାତନ ଧର୍ମ ସନାତନ ଧର୍ମ ହିନ୍ଦୁ ଧର୍ମକୁ ନେଇ ସନାତନ ଧର୍ମ ବାର ମାସରେ ତେର ପର୍ବ ହେଉଛି ଆମ ଧର୍ମର ନିୟମ ମୋର ମୁଖ୍ୟ ପର୍ବ ହେଉଛି ରଥଯାତ୍ରା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛି ଆମର ପ୍ରମୁଖ ପ୍ରଭୁ ଆସନ୍ତି ରଥ ଦାଣ୍ଡକୁ ଆମ ରଥଯାତ୍ରାକୁ ନେଇ ବିଶ୍ୱପ୍ରସିଦ୍ଧ ପରମ୍ପରା ସବୁ ଦେଶରେ ବି ରଥଯାତ୍ରା ଚାଲିଛି ଆମର ରଥଯାତ୍ରା ହେଉଛି ସବୁଠାରୁ ବଡ଼ ପର୍ବ ଜାତି ଧର୍ମ ବର୍ଣ୍ଣ ଭାବ ସେଇଠି କିଛି ନଥାଏ ସବୁ ଜାତିର ଲୋକ ହିଁ ପ୍ରଭୁଙ୍କୁ ସେଇଠି ଦର୍ଶନ କରିପାରନ୍ତି ପ୍ରଭୁ ବର୍ଷରେ ଥରେ ଦାଣ୍ଡୁକୁ ଆସନ୍ତି ଭକ୍ତମାନଙ୍କୁ ଦେଖାଦେବା ପାଇଁ ସବୁ ଧର୍ମର ଲୋକ ସେଇଠି ତାଙ୍କୁ ଦର୍ଶନ କରନ୍ତି ଜାତିଭାବ ବର୍ଣ୍ଣ କିଛି ନଥାଏ ଆମ ରଥଯାତ୍ରାରେ ଆମର ତ ହିନ୍ଦୁ ଧର୍ମରେ ବହୁତ ପର୍ବପର୍ବାଣୀ ଅଛି କିନ୍ତୁ ଆମ ଜଗନ୍ନାଥ ଧର୍ମ ହେଲା ଆମର ରଥଯାତ୍ରା ରଥଯାତ୍ରା ସବୁ ପରମ୍ପରାକୁ ପାଳନ କରନ୍ତି ପ୍ରଭୁଙ୍କୁ ଆମେ ଥରେ ଦର୍ଶନ କରିବାକୁ ପାଉ ଦାଣ୍ଡରେ ମନ୍ଦିରରେ ତ ବହୁତ ଥର ଯାଉ କିନ୍ତୁ ଦାଣ୍ଡରେ ଥରେ ବର୍ଷରେ ଥରେ ଆମେ ତାଙ୍କୁ ଦର୍ଶନ କରୁ ଦର୍ଶନ କରେ ଆମେ ପ୍ରଭୁଙ୍କୁ ମୁକ୍ତି ଲାଭ ପାଉ ତାଙ୍କଠାରୁ ଆଶୀର୍ବାଦ ପାଉ ଦର୍ଶନ କରିକିରି ତା'ପରେ ସବୁ ପ୍ରକାର ପର୍ବପର୍ବାଣୀ ତ ତାଙ୍କ ସହ ଜଡ଼ିତ କିନ୍ତୁ ତାଙ୍କୁ ପ୍ରମୁଖ ପର୍ବ ହେଲା ରଥଯାତ୍ରା ରଥଯାତ୍ରାରେ ବହୁତ ପ୍ରକାର ଭଲ ଲାଗେ ଲୋକ ସବୁ ଧର୍ମର ସବୁ ବର୍ଣ୍ଣର ଲୋକମାନେ ରଥଯାତ୍ରା ଦେଖିବାକୁ ଯାଆନ୍ତି ରଥଯାତ୍ରା ବର୍ଷରେ ଥରେ ପଡ଼େ ପ୍ରଭୁ ଆଠ ଆଠ ଦିନ ତାଙ୍କ ଯାତ୍ରା ଆରମ୍ଭ ହୁଏ ଗୁଣ୍ଡିଚାରୁ ବାହୁଡ଼ା ଯାଏକି ସେମାନେ ମାଉସୀ ମାଆ ଘରକୁ ଆସି ବାହୁଡ଼ାରେ ପ୍ରଭୁ ଫେରେ ବାହୁଡ଼ି ଯାଆନ୍ତି ତାଙ୍କ ବଡ଼ ଦେଉଳକୁ ଆମେ ବହୁତ ଖୁସି ଲାଗେ ସେଇ ଆଠ ଦିନ ଏତେ ଖୁସି ଲାଗେ ଦାଣ୍ଡରେ ବୁଲି ପ୍ରଭୁଙ୍କୁ ଦର୍ଶନ କରି ଆତ୍ମବିଭୋର ହେଇଯାଉ ବର୍ଷରେ ଥରେ ଅପେକ୍ଷା କରିଥାଉ କେବେ ରଥଯାତ୍ରା ଆସିବ କେବେ ପ୍ରଭୁଙ୍କୁ ଆମେ ଦର୍ଶନ କରିବୁ ଦାଣ୍ଡରେ ରଥରେ ତାକୁ କେବେ ରଥ ଛୁଇଁବୁ ତାଙ୍କ ଦୌଡ଼ିକୁ କେମିତି ଟିକେ ଟାଣିବୁ ତାଙ୍କ ଦୌଡ଼ିକୁ କେମିତି ଛୁଇଁବୁ ତାଙ୍କ ଚକ କେମିତି ଛୁଇଁକିରି ଆମ ମନ ପବିତ୍ର କରିବୁ ତାଙ୍କ ମନଲଭା ଆଖିରେ ତାଙ୍କୁ ଦର୍ଶନ କରି ଆମ ଆତ୍ମବିଭୋର ହେଇପଡ଼ୁ ସେଇଦିନକୁ ସବୁ ସବୁ ସନାତନ ସବୁପ୍ରେମୀ ଅପେକ୍ଷା କରନ୍ତି ଜଗନ୍ନାଥ ପ୍ରେମୀ ସମସ୍ତେ ଅପେକ୍ଷା କରନ୍ତି ସେଇ ଗୋଟେ ଦିନକୁ କେମିତି ରଥଯାତ୍ରା ଥରେ ଆସିବ ରଥଯାତ୍ରା ହିଁ ଆମ ସମସ୍ତଙ୍କର ପ୍ରିୟ ଯାତ୍ରା ସେହି ପର୍ବଟାକୁ ଆମେ କେବେ ଭୁଲି ପାରୁନା ଲୋକମାନେ ମନେ ପକାନ୍ତି ସେଇ ଯାତ୍ରାକୁ ସେଇ ପର୍ବପର୍ବାଣୀଟାକୁ ଆଗେ ରଥଯାତ୍ରାକୁ ସମସ୍ତେ ମନ ବହୁତ ଦିନରୁ ଅପେକ୍ଷା କରିଥାନ୍ତି ପ୍ରଭୁଙ୍କ ଥରେ କେମିତି ଦର୍ଶନ କରିବୁ ରଥରେ ଯେତେ ଠେଲା ପିଲା ଯେତେ ଲୋକ ଭିଡ଼ ହଉ କିନ୍ତୁ ତାଙ୍କୁ ଦର୍ଶନ କରିବା ପାଇଁ ସମସ୍ତେ ଅପେକ୍ଷା କରନ୍ତି ସେଇଥିରେ ତ ମଜା ଆସେ ସେଇଥିରେ ତ ଆନନ୍ଦ ଆସେ ସେଇଥିରେ ଆତ୍ମବିଭୋର ଆସେ ସେଇଥିରେ ଖୁସି ଆସେ